ମୁଁ ସୋନି ଟିଭି ଗୋଟିଏ କିଣିଲି କିଣିବା ପରେ ପନ୍ଦର ଦିନି ଲଗେଇଛି ତା'ର ବହୁତ ଖରାପ ଗୁଣ ବାହାରିଲା ଭଲ ଚାଲିଲାନି ଆଉ ଫୋଟୋ ତା'ର ଭଲ ଦେଖାଗଲାନି ସାଉଣ୍ଡ ତା'ର ଭଲ ଆସିଲାନି ନ ଆସିବା ଯୋଗେଁ ମୁଁ ବହୁତ ମନ ଦୁଃଖ କଲି ମୋ ପଇସା ପାଣିରେ ପଡ଼ିଗଲା